କୋରାପୁଟ ଜିଲ୍ଲାରେ ଆଗୁରୁ ବହୁତ ଆଦିବାସୀ ମାନେ ପରିଶ୍ରମ କରୁଥିଲୁ ଏବେ ଆମେ କୋରାପୁଟର ଲୋକମାନେ ବହୁତ ପରିବର୍ତ୍ତନ ଆଣିଛୁ କାରଣ ଆଗେ ଗାଁମାନଙ୍କରେ ପାଣିର ସୁବିଧା କି ରାସ୍ତାର ସୁବିଧା ସ୍କୁଲ୍ କିମ୍ବା କୌଣସି ଡାକ୍ତରଖାନା ନଥିଲା ଏବଂ ସବୁ କିଛି ଏବେ ବଦଳି ଯାଇଛି ପ୍ରତ୍ୟେକ ଲୋକମାନେ ପାଠ ପଢ଼ି ବହୁତ କିଛି ପରିବର୍ତ୍ତନ ଆଣିପାରିଛନ୍ତି ଆମ କୋରାପୁଟ ଜିଲ୍ଲାରେ ବହୁତ ପ୍ରକାର ଶସ୍ୟ ଜାତୀୟ ଫସଲ କରିପାରୁଛୁ ଏବଂ ସମସ୍ତଙ୍କର ଜୀବିକା ମଧ୍ୟ ହୋଇପାରୁଛି